ହ୍ୟାଣ୍ଡପମ୍ପ କହିଲେ ସାଧାରଣତଃ ନଳକୂପ ଆମର ଗାଁ ଆମ ଗାଁରେ ଥିବା ନଳକୂପ ବିଭିନ୍ନ ନଳକୂପ ବା ତିନି ଚାରିଟା ନଳକୂପ ଆମ ଗାଁର ଲୋକମାନେ ନିର୍ଭର କରିଥାନ୍ତି ଏବଂ ଏହା ଆମେ ଜାଣିଛେ ନଳକୂପରୁ ସାଧାରଣତଃ ସବୁ ଠାରୁ ଶୁଦ୍ଧ ପାଣି ଯେଉଁଟାକି ଭୂତଳ ମଧ୍ୟରେ ଥାଏ ଆମେ ମାଟି ତଳୁ ପାଣିଟା ବାହାରି ଥାଉ ତାହାକୁ ଆମେ ବିଶୁଦ୍ଧ ଭାବେ ପାଣି ପାନୀୟ ଭାବେ ବ୍ୟବହାର କରିଥାଉ ଏହି ପାନୀୟ ଜଳକୁ ପିଇଲେ ଆମେ ନିରୋଗ ରହିଥାଉ ପାନୀୟ ଜଳ ସାଧାରଣତଃ ଆମ ଗାଁରେ ଲୋକମାନେ ଆମ ଏରିଆ ଆମ ଅଞ୍ଚଳରେ ଥିବା ଦୁଇଟି ନଳକୂପରେ ଆମେ ନିର୍ଭର କରି ରହିଥାଉ ଓ ଆମେ ଖରା ଦିନେ ସାଧରଣତଃ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାଉ ଆମକୁ ଲମ୍ବା ଧାଡ଼ି କରି ପାଣି ଆଣିବାକୁ ପଡ଼ିଥାଏ ଏହା ଦ୍ୱାରା ଆମର ସାମାଜିକ ଶୃଙ୍ଖଳା ଦେଖାଯାଇଥାଏ ଏବଂ ସମୟ ସମୟ ମଧ୍ୟ ବାଡ଼ି କଳି କଜିଆ ହୋଇଯାଆନ୍ତି କିନ୍ତୁ ୟାର ଅଧିକାଂଶ ପ୍ରଭାବ ଆମେ ସାଧାରଣତଃ ଶୃଙ୍ଖଳାର ସହ ପାଣି ଆଣିଥାଉ ଓ ପାଣି ଶୁଖି ପାଣି ଶୁଖିଯିବା ଏକ ସମସ୍ୟା କିନ୍ତୁ ଆମ ନଳକୂପରୁ ସାଧାରଣତଃ ସବୁ ସମୟରେ ପାଣି ବାହାରି ଥାଏ ଖରାଦିନେ ପାଣି ଶୁଖି ଗଲେ ଆମେ ସାଧାରଣତଃ ନଳକୂପ ଖରାପ ହୋଇଗଲେ କିମ୍ବା ନଳକୂପରେ କିଛି ତ୍ରୁଟି ଦେଖାଗଲେ ଆମେ ସାଧରଣତଃ ଯନ୍ତ୍ରୀ ମାନଙ୍କୁ ଡାକି ଏହାର ସମାଧାନ ମିଳିମିଶି କରିଥାଉ ଏବଂ ନଳକୂପ ଠିକ ହେଲେ ଆମେ ସାଧରଣତଃ ବିଶୁଦ୍ଧ ପାଣି ପାଇବା ଏବଂ ଆମେ ପାଣି ପିଇ ପାଣି ପିଇଲେ ହିଁ ନିରୋଗ ରହିପାରିବା